ଓଡ଼ିଆ ଭାଷା ଏକ ରାଷ୍ଟ୍ରୀୟ ଭାଷା ଅଟେ ଏହା ସମ୍ବିଧାନରେ ମଧ୍ୟ ସ୍ଥାନ ପାଇସାରିଲାଣି ଓଡ଼ିଆ ଭାଷା ଆମ କଳା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛି ଏହି ଏହି ଭାଷା ମଧ୍ୟ ଇତିହାସ ଗୁଡ଼ିକରେ ରହିଛି ଓଡ଼ିଆ ଭାଷାର ଅନନ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟ ରହିଛି ଯାହାକି ଯେମିତିକି ଏହାର ସମାସ ବ୍ୟାକରଣ ଉଚ୍ଚାରଣ ଉଚ୍ଚାରଣ ଓ ପଠନ ଗୁଡ଼ିକ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ ଓ କିଛି କିଛି ଜାଗାରେ ଆମକୁ ପଢ଼ିବାକୁ ମଧ୍ୟ ଏହା କଷ୍ଟ ହୋଇଥାଏ ଆମେ ଓଡ଼ିଆ ଭାଷାର ସହଜ ବି ବହୁତ କିଛି ରହିଥାଏ ଓ କଷ୍ଟଗୁଡ଼ିକ ବି ବହୁତ କିଛି ରହିଥାଏ କିନ୍ତୁ ଆମକୁ ବ୍ୟାକରଣ ଉଚ୍ଚାରଣ ସାଧାରଣତଃ ଟିକିଏ କଷ୍ଟ ଲାଗିଥାଏ